ଆମ ରାଜ୍ୟ ଓ ଓଡ଼ିଶାର ମୁଖ୍ୟ ଭାଷା ହେଉଛି ଓଡ଼ିଆ ଆମେ ସମସ୍ତେ ଓଡ଼ିଆ ଭାଷାରେ କଥାବାର୍ତ୍ତା କରିଥାଉ ତେଣୁ ଆମର ମୁଖ୍ୟ ଭାଷା ବା ରାଷ୍ଟ୍ର ଭାଷା ଆମ ରାଜ୍ୟର ହେଉଛି ଓଡ଼ିଆ ସେମିତି ଆମ ଓଡ଼ିଆ ଭାଷା ଏକ ପ୍ରାଚୀନ ଭାଷା ଏହା ପୂର୍ବରୁ ସଂସ୍କୃତ ବଙ୍ଗଳା ଆଦି ଭାଷା ସହିତ ମିଶିକି ରହିଥିଲା ବିଶେଷ କରି ବଙ୍ଗଳା ଭାଷା ସହିତ ତା'ପରେ ଆମର ସ୍ୱାଧୀନତା ସଂଗ୍ରାମୀମାନେ ସେହି ବଙ୍ଗଳା ଭାଷାରୁ ଆମ ଓଡ଼ିଆ ଭାଷାକୁ ଅଲଗା କରିଥିଲେ ଏବଂ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିଥିଲେ ସେମିତି ଆମର ଓଡ଼ିଆ ଭାଷା ମଧ୍ୟ ହିନ୍ଦୀ ସଂସ୍କୃତ ଏବଂ ବଙ୍ଗଳା ଇତ୍ୟାଦି ଭାଷା ସହିତ ପ୍ରାୟ ମିଶିଯାଏ ଯେମିତିକି ଆମେ ହିନ୍ଦୀ ଭାଷାରେ କହୁଥିବା ଆଉ ସେମିତି ତାହାକୁ ଆମ ଓଡ଼ିଆ ଭାଷାରେ କୁହାଯାଏ ଆସ ମାନେ ପୁରା ଗୋଟିଏ ପ୍ରକାରର ତାହା ଉଚ୍ଚାରଣରେ ସମାନତା ଥାଏ ଆଉ ବଙ୍ଗଳା ଭାଷା ସହିତ ମଧ୍ୟ ଆମ ଓଡ଼ିଆ ଭାଷାର ଉଚ୍ଚାରଣ ଏବଂ ଶୁଣିବାକୁ ପ୍ରୁରା ଏକା ସୁୁବିଥାଏ ସେଥିପାଇଁ ଆମ ରାଜ୍ୟର ଲୋକମାନେ ହିନ୍ଦୀ ଭାଷାଭାଷୀ ଅଞ୍ଚଳ କିମ୍ବା ବଙ୍ଗଳା ଭାଷା ଭାଷୀ ଅଞ୍ଚଳକୁ ଗଲେ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇନଥାଉ କାରଣ ଏଇ ଦୁଇ ଭାଷା ପରସ୍ପର ସହିତ ପ୍ରାୟ ଏକାଭଳି ସୁଭିିଥାଏ ସେଥିପାଇଁ ଆମ ଓଡ଼ିଆ ଭାଷାର ଏବଂ ବଙ୍ଗଳା ଭାଷାର ବହୁତ ଗୁଡ଼ିଏ ଅର୍ଥ ପ୍ରାୟ ଏକା ଆସିଥାଏ ସେମିତି ହିନ୍ଦୀ ହିନ୍ଦୀ ମଧ୍ୟ ପ୍ରାୟ ଓଡ଼ିଆ ଭାଷାର ସମାନ୍ତର ଭାଷା ଓ ଭାବେ ଲାଗିଥାଏ ଏବଂ ଏହାଦ୍ୱାରା ଆମେ ଏହି ଦୁଇ ଅଞ୍ଚଳରେ ଆରାମରେ ଓଡ଼ିଆ ସାହାଯ୍ୟରେ କଥା ହେଇପାରୁ କିମ୍ବା ତାଙ୍କ ଭାଷାକୁ ଆମେ ବୁଝିପାରୁ